ହଁ ମୁଁ ଚୁଲିରେ ରୋଷେଇ କରେ ଆଉ ରୋଷେଇଟା ବି ଚୁଲି ଟେଷ୍ଟଟା ବି ବହୁତ ଭଲ ମାନେ ଗ୍ୟାସ୍ ଇଣ୍ଡକ୍ସନ୍ ଆଉ ହିଟର୍ ଷ୍ଟୋଭ୍ ଏମାନଙ୍କ ଠାରୁ ଚୁଲି ରୋଷେଇ ଟେଷ୍ଟଟା ବହୁତ ଭଲ ମଟନ୍ କର ଚିକେନ୍ କର କି ଅଲଗା ଆଇଟମ୍ ବି ଯାହା ବି କର ଚୁଲି ରୋଷେଇ ଟେଷ୍ଟ କେହି ଦେଇପାରିବେନି କାଠ ଚୁଲା ରୋଷେଇ ମାନେ ବଢ଼ିଆ ଲାଗେ ଆଉ ଚୁଲି ରୋଷେଇଟା କ'ଣ ମାନେ ବଢ଼ିଆ ଲାଗେ ଡାଇରେକ୍ଟ ନିଆଁଟା ମାନେ ଇଏ କରେ ସାଙ୍ଗ ସାଙ୍ଗ ବି ରୋଷେଇ ଫଟାଫଟ୍ ମାନେ ହେଇ ବି ଯାଏ ଆଉ ଚୁଲିରେ ବି ଏତେ ତକ୍ଲିଫ୍ ନାହିଁ ଏଇଟା ଗ୍ୟାସ୍ରେ ଧର କରିବୁ ଗ୍ୟାସ୍ ଅଧାରୁ ସରିଗଲେ ହଇରାଣ ଚୁଲିରେ କିଛି ହଇରାଣ ନାହିଁ କାଠ ପକାଇଲୁ କାଠ ଧର ନହେଲେ ପତ୍ର ଫତ୍ର ଯେଉଁ ବି ବାରି ଘରେ ଯେଉଁ ପତ୍ର ଥାଏ ଓଳାଇକି ତାକୁ ବି ଜାଳଉ ନହେଲେ ଯେଉଁ ପୁରୁଣା କାଗଜ ଫାଗଜ ବି ତାକୁ ବି ଜଳା ହୁଏ ହୁଁ ଆଉ ନହେଲେ କୋଇଲା ବି ଆଞ୍ଚ ଅଛି କୋଇଲା ବି ତାଧିଅରେ ଜାଳିକି ବି ରୋଷେଇ କରିପାରିବୁ ହଁ ଆଉ ଇଣ୍ଡକ୍ସନ୍ ଚୁଲା କ'ଣ ଇଲେକ୍ଟ୍ରିସିଟି ଇଲେକ୍ଟ୍ରିକ୍ ପଳାଇଲେ ଇଣ୍ଡକ୍ସନ୍ ବନ୍ଦ ହିଟର୍ ବି ବନ୍ଦ କିରୋସିନି ନଥିଲେ ଷ୍ଟୋଭ୍ ବି ଜଳିବନି ତେଣୁ ଚୁଲି ସବୁଠିକି ଆଭେଲେବୁଲ୍ କିଛି ନହେଲେ ବି ଚୁଲି ସବୁବେଳ ପାଇଁ ଚାଲିଥିବ ଆଉ ଚୁଲି ଟେଷ୍ଟ ବି ଅଲଗା ଚୁଲି ଟେଷ୍ଟ ବହୁତ ନିଆରା ଆ ତା ଟେଷ୍ଟଟା ବହୁତ ବଡ଼ ବଡ଼ ଭୋଜି ମାନଙ୍କରେ ବି ଏବେ କାଠ ଚୁଲା ଚୁଲିରେ ବି ରୋଷେଇ କରୁଛନ୍ତି ମାନେ ତା ଟେଷ୍ଟ ଯୋଗୁଁ ହୁଁ ଆଉ ରୋଷେଇ ମଟନ୍ ବେଶିକି ମଟନ୍ ଚିକେନ୍ ଦୁଇଟାକ ଚୁଲି ରୋଷେଇଟା ବହୁତ ଟେଷ୍ଟ ଲାଗେ ଆଉ ଭଲ ବି ମଧ୍ୟ ଲାଗେ ବହୁତ ସ୍ଵାଦିଷ୍ଟ ବି ଲାଗେ ଚୁଲି ଟେଷ୍ଟଟା ଆଉ ଚୁଲିଟା କରିବା ବି ବହୁତ ସିମ୍ପୁଲ୍ ଚୁଲିରେ ରୋଷେଆଟା ରୋଷେଇଟା ଗ୍ୟାସ୍ରେ ଏମିତି କ'ଣ ତୁମକୁ ଡର ଥାଏ ଚୁଲିରେ କିଛି କିଛି ଡର ନଥାଏ କାଠରେ ମାନେ ଧର କାଠ ଲଗାଇଦେଲ କାଠ ଜଳିଲା ଆଉ ତେଣୁ ଆଉ ଗ୍ୟାସ୍ରେ କ'ଣ ବେଶୀ ସମୟ ତରକାରୀ ହେଲେ ଗ୍ୟାସ୍ଟା ଅଧିକା ସରିଜିବ ତେଣୁ ଆମକୁ ଡର ଥାଏ ଚୁଲିରେ ଡର ନଥାଏ ଚାଲ୍ ଥାଉ ଆଉ କାଠ ତ ଆଭେଲେବୁଲ୍ ବାରି ଘର ଗଛ ପତ୍ର ତ ଦୁନିଆ ଅଛି ତେଣୁ କାଠ ଆଭେଲେବୁଲ୍ ଆଉ ଟେନସନ୍ କ'ଣ ଅଛି